ବୟସ୍କ ଲୋକମାନେ ବିଭିନ୍ନପ୍ରକାର ଖେଳ ଖେଳିଥାନ୍ତି ଯେପରିକି ତାସ୍ ଲୁଡ଼ୁ ପଶାପାଲି ଏହିସବୁ ଖେଳ ଖେଳନ୍ତି ଏହି ଲୁଡ଼ୁରେ ଚାରିଜଣ ଲୋକ ଖେଳିଥାନ୍ତି ଏହି ଲୁଡ଼ୁରେ ଯେଉଁମାନେ ଜିତନ୍ତି ସେମାନେ ନିଜ ନିଜ ଭିତରେ ପଇସାର ବାଜି ମଧ୍ୟ ରଖିଥାନ୍ତି ତାସରେ ସେହିପରି ଚାରିଜଣ ଲୋକ ଖେଳନ୍ତି ତାସରେ ବି ମଧ୍ୟ ପଇସା ବାଜି ରଖନ୍ତି ଯିଏ ଜିତେ ସିଏ ପଇସା ମଧ୍ୟ ଦିଏ ଏହିସବୁ ପ୍ରକାର ଖେଳ ଗାଁରେ ଏ ବୃଦ୍ଧଲୋକମାନେ ଖେଳନ୍ତି ଗାଁରେ ବୃଦ୍ଧଲୋକମାନେ ଆମ୍ବ ଗଛ ତଳେ କିମ୍ବା ପେଣ୍ଡାଲରେ ବସିକି ଏହିସବୁ ଖେଳ ଖେଳନ୍ତି